ଆମ ଅଞ୍ଚଳ ନିକଟବର୍ତ୍ତୀ ହେଉଛି ଏକ ସମୁଦ୍ରକୂଳ ଯାହାକି ବହୁତ ସୌନ୍ଦର୍ଯ୍ୟ ବି ରହେ ସମୁଦ୍ର ଅଞ୍ଚଳେ ନୀଳ ଆକାଶକୁ ନୀଳ ପାଣି ଏବଂ ଆପଣ ସୂର୍ଯ୍ୟ ଉଦୟ ସମୟରେ କେବେ ସମୁଦ୍ର ଦେଖିବାକୁ ଆସନ୍ତୁ ବହୁତ ମନ ମୋହିକ ଯେବେ ସୂର୍ଯ୍ୟ ଉଦୟ ହେଉଥିବ ସୂର୍ଯ୍ୟ କିରଣଟା ପଡ଼ୁଥିବ ସମୁଦ୍ରରେ ଭିତରେ ବହୁତ ମନ ମୋହିକ ଦୃଶ୍ୟ ସେଇଟା ଏବଂ ଆମ ଏଠି ପାଖରେ ବି ମଧ୍ୟ ଅଛି ଆମର ଖଣ୍ଡଗିରି ବି ଅଛି ପାଖରେ ସେଠି ବି ବହୁତ ମନ ମୋହିକ ଦୃଶ୍ୟ ଅଛି ଜଙ୍ଗଲ ଏବଂ ବହୁତ ବାଲି କପିଳାସ ବି ଅଛି ବହୁତ ମନ ଲୋଭିତ ଯାହାକି ମନ ଲୋଭ କରିଦିଏ ସେହିଭଳି ଓ ଆମ ଅଞ୍ଚଳେ ନଦୀ ତ ଯାଉଚି ସେଇପରି ତ ନଦୀ କୂଳ ବି କହନ୍ତି ନଦୀକୂଳ ନିଆରା ନଦୀକୂଳ କଥା କେହି ଭୁଲି ହି ପାରିବନି ଯେ ନିଆରା ନିଆରା ହିଁ ରହିବ

ଦଶ ପନ୍ଦର ବର୍ଷ

ଯେ ଜଙ୍ଗଲ ତ ବହୁତ ବଡ଼ ଥିଲା ଏବେ ଛୋଟ ହେଇଯାଇଛି କିନ୍ତୁ ସେ ଜଙ୍ଗଲ ବି ଏବେ ବହୁତ ଭଲ ଆଉ ଦୃଶ୍ୟ ଦେଖାଯାଏ ଏବଂ ଏଠାରେ ବହୁତ ମନମୋହିକ ଦୃଶ୍ୟ ଓଡ଼ିଶାରେ ଯୁଆଡ଼େ ଦେଖିବ ସବୁଆଡ଼େ ମନମୋହିକ ଦୃଶ୍ୟ ଦେଖିବ